ଖେଳ ଖେଳ କହିଲେ ମୋ ହିସାବରେ ବହୁତ ଭଲ କି କି କ'ଣ ପାଇଁ ତାଙ୍କର ଫିଜିକାଲ୍ ଫିଟ୍ନେସ୍ ରହିବେ ଏକ ଆଉ ଗ୍ରାମୀଣ ଲୋକ ହିସାବରେ ସେମାନେ ଆମର ଯେଉଁ ଗ୍ରାମୀଣ ମାନେ ଗାଁ ହିସାବରେ ଯେଉଁ ଇଏ ଅଛି ଆମର ଖେଳପଡିଆ ଅଛି ସେ ଖେଳପଡ଼ିଆକୁ ସମସ୍ତେ ଗଲେ ବହୁତ ଭଲ ଏକରେ ସମସ୍ତେ ଫିଟ୍ନେସ୍ରେ ରହିବେ ଆଉ ସମସ୍ତେ ଯେଉଁ ଆଣ୍ଠୁ ଗଣ୍ଠି ବଥା କି ବେକ୍ ପେନ୍ ବଥା ଏସବୁ ଜିନିଷରୁ ପୁରା ଦୂରେଇକି ରହିବେ ତ ପ୍ରାୟ ଲୋକ ପ୍ରାୟ ଲୋକ ମେକ୍ସିମମ୍ ଟେନ୍ ପର୍ସେଣ୍ଟ୍ ବି ଯାଉନାହାନ୍ତି ସେମାନେ ନ ଗଲେ ସେହିଭଳିଆ ଉପଭୋଗ କରି ଆଜି ଆଣ୍ଠୁ ବଥା ହେଉଛି କଲି ଆଣ୍ଠୁ ବଥା ହେଉଛି କଲି ମୁଣ୍ଡ ବଥା ହେଉଛି ତ ଖେଳପଡ଼ିଆ ଅନୁସାରେ ଆମର ଏଠି ଖେଳପଡ଼ିଆ ତ ଅଛି ଟିକିଏ ଦୂରରେ ଅଛି ଦୂରରେ ଥିଲେ ବି ତଥାପି ଯିବା ଦରକାର ଆମର ଏଠି ମାନେ ଆମର କି ମାନେ ପ୍ରିୟ ହେଲା କ୍ରିକେଟ୍ ଖେଳ କ୍ରିକେଟ୍ ଖେଳଟା କ୍ରିକେଟ୍ ଖେଳ ଫୁଟ୍ବଲ୍ ଖେଳ ଫୁଟ୍ବଲ୍ ଖେଳ ହେଲେ ସମସ୍ତେ ପ୍ରାୟ ଯାଆନ୍ତି କ୍ରିକେଟ୍ ଖେଳ ହେଲେ ଅଳ୍ପ ସ୍ୱଳ୍ପ ଯାଆନ୍ତି ତ ମଜା ଲାଗେ ଯେ ଆମେ ସକାଳେ ସନ୍ଧ୍ୟା ଯଦି ଆମେ ପ୍ରାକ୍ଟିସ୍ କରିଥାନ୍ତେ ତ ବହୁତ ଭଲ ଲାଗିଥାନ୍ତା ଏମାନେ କେହିବି ବଜାର ଲୋକ ଯାଉଥିବେ ତ ମୁଁ ଜାଣିନି କିନ୍ତୁ ଗାଁ ଲୋକ ବହୁତ କମ୍ ଯାଆନ୍ତି ଟେନ୍ ପର୍ସେଣ୍ଟ୍ ବି ଯାଆନ୍ତିନି ତାକୁ ମାନେ ଏପଟୁ ଆମେ କହି କହି ନେଉ ତେବେ ଯାଇକି ସେମାନେ ଯାଇକି ଦୁଇ ରାଉଣ୍ଡ୍ ମାରନ୍ତି ଦୁଇ ରାଉଣ୍ଡ୍ ମାରିଲେ କିନ୍ତୁ ସେମାଙ୍କୁ ଯାହା ଆତ୍ମୀୟତା ମାନେ ଯାହା ଅନୁଭବ କରନ୍ତି ସେହି ହିସାବରେ ସେମାନେ ଯେଉଁ କୁହନ୍ତି ଆମକୁ ଯେ ନା ମୋତେ ଏଇନେ ଟିକିଏ ଫ୍ରି ଲାଗୁଛି ତ ନ ଗଲେ ଆଉ କେମିତି ହେବ ଯେ କଣ୍ଟିନ୍ୟୁ ନ ଗଲେ ସେ ଫ୍ରି ଜିନିଷ ଜିନିଷ ମିଳିପାରିବ ନାହିଁ